ଗ୍ରାମାଞ୍ଚଳରେ ସରକାର ଶାସନ ବହୁତ ଅଭାବ ଦେଖାଦେଇଥାଏ କାହିଁକିନା ଦୁର୍ବଳ ସରକାର ହେତୁ କୌଣସି ସରକାରୀ ସ୍କୁଲ ଅଙ୍ଗନବାଡ଼ି ରାସ୍ତାଘାଟ ତଥା ପାନୀୟ ଜଳର ଅସୁବିଧା ବହୁତ ହୋଇଥାଏ ତତ୍ ସହିତ ସରକାରୀ ଡାକ୍ତରଖାନାଟିଏ ଯୋଗାଇ ଦିଆଯାଇ ନଥାଏ ସେଥିପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ପ୍ରାକୃତିକ ସମ୍ପଦ ନଥିବା ହେତୁ ସାମାଜିକ ଅଶାନ୍ତି ଦେଖା ଦେଇଥାଏ